ଭାରତର ଅନେକ ସ୍ଥାନରେ ଝିଅମାନଙ୍କ ଶିକ୍ଷାକୁ ପ୍ରୋତ୍ସାହିତ କରିବା ପାଇଁ ସାଇକେଲ କିମ୍ବା ଲ୍ୟାପଟପ୍ ଦେବା ଭଳି ଯୋଜନା ରହିଛି ମୁଁ ଭାବୁଛି ଏଭଳି ଯୋଜନା ନିଶ୍ଚିୟ କାମ କରେ କାରଣ ବହୁତ ଦୂର ଦୁରାନ୍ତରୁ ଛାତ୍ର ଛାତ୍ରୀମାନେ ବିଦ୍ୟାଳୟକୁ ଆସୁଛନ୍ତି ଯାହାକି ତାଙ୍କ ପକ୍ଷରେ ବହୁତ କଷ୍ଟସାଧ୍ୟ ହୋଇପଡ଼ୁଛି ସେଥିପାଇଁ ଏହା ହେଉଛି ସରକାରଙ୍କର ଏକ ବିରାଟ ପଦକ୍ଷେପ ଯାହାଦ୍ୱାରା ବିଶେଷ କରି ଝିଅମାନେ ଉପକୃତ ହୋଇପାରିବେ କାରଣ ଗୁଡ଼ିଏ ଏଭଳି ସମସ୍ୟା ରହିଛି ଯେଉଁଥିରେ ସେମାନଙ୍କୁ ଘରେ ରହିବାକୁ ପଡ଼ିଥାଏ ସାଇକେଲର ସୁବିଧା ଥିଲେ ସେମାନେ ବହୁତ ଶୀଘ୍ର ବିଦ୍ୟାଳୟ କିମ୍ବା ଅନ୍ୟ କେଉଁ ସ୍ଥାନକୁ ଯାଇପାରନ୍ତେ ଲାପଟପ୍ର ମଧ୍ୟ ସୁବିଧା ଦ୍ଵାରା ଝିଅମାନେ ଘରେ ପାଠ ପଢ଼ି ପାରିବେ ଦେଶ ବିଦେଶର କଥା ଜାଣି ପାରିବେ କମ୍ପ୍ୟୁଟର ବିଷୟରେ ଜାଣିପାରିବେ ପ୍ରତ୍ୟେକ ବିଷୟରେ ଅବଗତ ହୋଇପାରିବେ ଝିଅମାନଙ୍କ ପାଇଁ ଉଭୟ ସାଇକେଲ ଏବଂ ଲ୍ୟାପଟପ୍ର ଗୁରୁତ୍ଵ ରହିଛି କିନ୍ତୁ ଏହାର ସଦୁପଯୋଗ କରିବା ଉଚିତ ଏବଂ ସକରାତ୍ମକ ମନୋଭାବ ସହିତ କାର୍ଯ୍ୟ କରିବା ଉଚିତ